ହାଁ ନନା ତୁମ ଦୋକାନରେ ଭଲ ପୁରି ଆଉ ସିଙ୍ଗଡ଼ା ମିଳିବ କହୁଥିଲେ ଶୁଣିଲି କୋଉ କୋଉ ଭେରେଇଟ୍ରେ ଅଛି ଆଉ କେମିତି ଅଛି ରେଟ୍ ଅଛି

ହଁ ଠିକ୍ ଅଛି ଆଉ ସବୁ ଯେ ଆଉ କି କି ଖାଲି ସିଙ୍ଗେଡ଼ା ମିଳିବ ନା ଆଉ ଅନ୍ୟ ଭେରାଇଟ୍ ଅଛି କିଛି ନା ସେଇ ଦହି ବରା ସିଙ୍ଗେଡ଼ା ପୁରିର ଦାମ୍ ସେସବୁ ଗୋଟେ ଦାମ୍ ନା ସବୁ ଅଲଗା ଅଲଗା

ଇଏ ତୁମ ତୁମ ଗାଁରେ ତୁମ ଫେବେରାଇଟ୍ ତୁମ ଗାଁରେ ଯା ଗାଁର ସମସ୍ତେ କଣଟା ବେଶୀ ଖାଇବେ ଓ ଓ ତାହେଲେ ଆମେ ସିଙ୍ଗଡ଼ା ହିଁ ଖାଇବୁ ହେଲା ତେଣୁ ସେଇଠି ଚଟଣୀ ଫଟଣୀ ତରକାରୀ ଫରକାରୀ ଏଇଟା ହୁଁ ଥାଉ ସମସ୍ତେ ଶୁଣିଲି ତ ତୁମ ତାଙ୍କ ଗାଁରେ ଗୋଟେ ଅଛି ତାଇ ସେଇ ନନା ପାଖରେ ତାଙ୍କ ପାଖରେ ବହୁତ ବହୁତ ଭେରାଇଟ୍ ଅଛି ଯା ଖାଇବ ତାକୁ ପସନ୍ଦ ଲାଗିଲା ଗୋଟେ ଦିନ ଖାଇବ ଛାଡ଼ିବନି କେତେ ଭଲ ଲାଗିବ ଏମିତି କହିଲେ ତ ଶୁଣିଲି ଗୋଟେ ଦିନ ଆଉ ମୁଁ ସାଙ୍ଗ ସହିତ ଆସି ଆସିଛି ଖାଇବା ପାଇଁ ହେଲା ଠିକ୍ ଅଛି ନା ଦେଖିଛି ଦେଖିଛି କହିଲେ ମୁଁ ନଜାଣିଲେ ନାହିଁ ପଚାରିବି ସାଙ୍ଗ ପିଲାମାନଙ୍କ ତାଙ୍କର ସେଇ ନା ନନାଙ୍କ ଦୋକାନ କୋଉ ପାଖରେ ଅଛି ଏମତି କହିବି ହେଲା ନା ଠିକ୍ ଅଛି ମୁଁ କହିବି ମୋ ସାଙ୍ଗସାଥି ମୋ ପିଲା ସାଙ୍ଗସାଥି ଏବଂ ଗାଁର କେତେ ବଡ଼ ବଡ଼ ଲୋକ କହିବି ଯେ ତାର ଦୋକାନରେ ଗୋଟେ ଭଲ ଭେରାଇଟ୍ ମିଳୁଛି ଆଉ ଖାଇଲେ ଦେହ ପାଇଁ ସୁସ୍ଥ ରହିବ ସେ ବେଶୀ ଖେଳିଆ କରୁନାହିଁ ଏମତି ସେମତି କରୁନାହିଁ ବୋଲି କହିବି ମସ୍ତ କି ନା କହିବି ବଢ଼ିଆ ଟିକେ ଚିଲି ଫିଲି ବେଶୀ ରାଗ ଦେଉନି ରାଗ ଖାଇଲେ ବି ଭଲ ନାଇଁ ଏମତି ସେମତି କହିବି ଆଉ ଚିଲି ସସ୍ ମସ୍ତ ଦେବ ବଢ଼ିଆ ବଢ଼ିଆକି ଦେବ ମସ୍ତ ଲାଗିବ ତା ପାଖରେ ଖାଇବାକୁ ଯିବା ବୋଲି ମୁଁ ସମସ୍ତଙ୍କୁ ଗାଁଠୁ କହିବି ହେଲା ଆମେ ଆଠ ଦଶ ଠିକ୍ ଅଛି ମୁଁ ଫାଷ୍ଟ୍ ଥର ତୁମ ଦୋକାନର କୋଉ କୋଉ ଭେରାଇଟ୍ ଯାକ ଖାଇବି ତାପରେ ମୁଁ ସମସ୍ତଙ୍କୁ ଆହୁରି କହିବି ନାଇଁ ତାଙ୍କ ଦୋକାନରେ ଏମିତି ସେମିତି ବା ଭଲ ଲାଗୁଛି ବା ମିଠା ମିଠା ଜିନିଷ କିଛି ମିଳିପାରୁ ନାହିଁ ଖାଲି ପୁରି ସିଙ୍ଗଡ଼ା ଦହିବରା ଏଇଯାକ ମିଳୁଛି ଆଉ ମସ୍ତ ବି ଭେରାଇଟ୍ ଦେଉଛି ସେ ଦେଉଛି ଆଉ ସିଏ ବି ସଫାସୁତୁରା ଥିବ ଏମତି କହିବି ଆଉ ବିକିଲା ବାଲା ବି ସେ ସଫାସୁତୁରା ଥିବ ମସ୍ତ ଆଉ ସବୁ ନହେଲେ ଦେଖିବି ମାଛି ବସେଇ ଦେବନାହିଁ ଆଉ ମାଛି ବସେଇ ଦେଲେ ସେଟା ବି ଖାଇବାକୁ ଭଲ ଲାଗିବ ନାହିଁ ତେଣୁକରି ସମସ୍ତଙ୍କୁ ମୁଁ କହିବି ଯେ ସେ ଗୋଟେ ସଫାରେ ରଖିଥିବ ସଫା ଜାଗାରେ ରଖିଥିବ ଏମିତି କରିବ ଆଉ ମାଟି ବା ବାଟି ଲାଗ ଖାଲି ଖାଇବାରେ ତ ଲାଗିବ ନାହିଁ ଏବେ ଆସିଲେ ମୁଁ କହିବି ଯେ ତାଙ୍କ ଦୋକାନ ଏମିତି ଭେରାଇଟ୍ କ୍ୱାଲିଟି ଆଉ କେଉଁ ଦୋକାନରେ ମିଳିବ ନାହିଁ ବୋଲି ମୁଁ ସମସ୍ତଙ୍କୁ ମୋ ସାଙ୍ଗ ସାଥିଙ୍କୁ କହିବି ଆଉ ଆକୁ ଆଜି ଆସିଛୁ ଆମେ ପ୍ରଥମ ଥର ଆମେ ତିନି ଜଣ ତିନି ସାଙ୍ଗ ଆସିଛୁ ହେଲା ହଁ ଠିକ୍ ଅଛି ଆସିଛି